ହଁ ମୁଁ ଭାବେ ଯେ ଚିତ୍ରାଙ୍କନ ଲୋକମାନଙ୍କ ପାଇଁ ଲାଭଦାୟକ ହୋଇପାରେ ଏବଂ ତାହା କିଛି ପରିମାଣରେ ମାନଚିକିତ୍ସକ ହିସାବରେ କାମ ମଧ୍ୟ ଦେଇପାରେ କାରଣ ଜଣେ କଳାକାର ଭାବରେ ଆମେ ଯେଉଁ ଚିତ୍ରଟି ଅଙ୍କନ କରୁ ସେଇ ଚିତ୍ର ବହୁତ ଗୁଡ଼ିଏ ଶିଖିବାକୁ ଥାଏ ସେଥିରେ ଆମ ଆଖ ପାଖରେ ବା ଆମ ପରିବେଶରେ ଘଟୁଥିବା ବିଭିନ୍ନ ଘଟଣା ଗୁଡ଼ିକୁ ଆମେ ସ୍ଥାନ ଦେଇଥାଉଁ ଏବଂ ସେହି ଚିତ୍ର ଦେଖିବା ପରେ ଯଦି ମନ ବି ଯାହାର ମନ ଚିକିତ୍ସା ହେବାର ଅଛି ସେ ସେଥିରେ ବହୁତ ଖୁସି ବ୍ୟକ୍ତ କରିଥାଏ ଏବଂ ସେହି ଖୁସିକୁ ନେଇ ତା'ର ଚିକିତ୍ସା ମଧ୍ୟ ହେଇପାରେ ଜଣେ ବ୍ୟକ୍ତି ଭାବରେ ଚିତ୍ରାଙ୍କନ କରିବାର ସବୁଠାରୁ ମୁଖ୍ୟ ଜିନିଷ ହେଉଛି ଶୃଙ୍ଖଳା ଚିତ୍ରାଙ୍କନ କରିବାର ଶୃଙ୍ଖଳା ନିହାତି ଦରକାର କାରଣ ଆପଣ ବିଶୃଙ୍ଖଳ ହୋଇ ଏଣେ ତେଣେ ଯଦି ଚିତ୍ରାଙ୍କନ କରିବେ ତେବେ ତାହା କେବେ ବି ସମ୍ଭବ ହୋଇପାରିବ ନାହିଁ ସେଥିପାଇଁ ଏଥିରେ ଶୃଙ୍ଖଳା ବି ଦରକାର ଏବଂ ଧୈର୍ଯ୍ୟ ଶକ୍ତି ନିହାତି ଦରକାର କାରଣ ଚିତ୍ର ବାରମ୍ବାର ଭୁଲ ହେବାର ଚାନ୍ସ ଥାଏ ଏବଂ ବାରମ୍ବାର ଭୁଲ ହେବା ଦ୍ୱାରା ଆମ ଠାରେ ଧୈର୍ଯ୍ୟଶକ୍ତିର ଅଭାବ ମଧ୍ୟ ଘଟିଥାଏ ସେଥିପାଇଁ ଏଥିରେ ଧୈର୍ଯ୍ୟଶକ୍ତି ନିହାତି ଦରକାର ଏବଂ ଏଥିରେ କଳ୍ପନା ଶକ୍ତିର ବିକାଶ ମଧ୍ୟ ହୋଇପାରେ କାରଣ ଆମେ ଯେଉଁ ଚିତ୍ର ଅଙ୍କନ କରୁଁ ତାହା ପୂର୍ବରୁ ଦେଖିଥାଉଁ କିନ୍ତୁ ତାହା ସାମ୍ନା ସାମ୍ନି ଆମେ ଚିତ୍ର ଅଙ୍କନ କରିଥାଉ ସେଥିପାଇଁ ଆମକୁ ଯେଉଁ ଚିତ୍ରଟି ଅଙ୍କନ କରିବାକୁ ପଡ଼େ ଆମେ ସେଥିରେ କଳ୍ପନା କରିଥାଉ ଯେ ଏହି ଜାଗା ଏହି ଜିନିଷଟି ଏହିଠାରେ ରହିବା ଦରକାର ପୁଣି ଆଉ କ'ଣ କ'ଣ ସେଠାରେ ଲାଗିବ ତାହା ମଧ୍ୟ ଆମେ ଜାଣିଥାଉ ସେଥିପାଇଁ ସେଥିରେ କଳ୍ପନା ଶକ୍ତିର ପୁରା ବିକାଶ ଘଟିଥାଏ ଏବଂ ଆମର ଧୈର୍ଯ୍ୟ ଶକ୍ତି ମଧ୍ୟ ବହୁତ ପରିମାଣରେ ବୃଦ୍ଧି ପାଇଥାଏ